ଆଜ୍ଞା ଆମେ ଆମ ବାଡ଼ି ବଗିଚାରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ଚାଷ କରିଥାଉ ଏହି ପନିପରିବା ବା ଫଳ ଆମେ ଅମୃତଭଣ୍ଡା ଲଗାଇ ଥାଉ ଆମ୍ବ ଲଗ୍ ଆମ୍ବ ବାଡ଼ିରେ ଲଗାଇ ଥାଉ ଅମୃତଭଣ୍ଡା ଆମ୍ବ ଆପଣଙ୍କର ନଡ଼ିଆ ଆ କଦଳୀ ପନିପରିବା ଭିତରେ ଆମେ ବାଇଗଣ ଭେଣ୍ଡି ଜହ୍ନି ଛଚିନ୍ଦ୍ରା ଏହିପରି ଶାଗ ବିଭିନ୍ନ ପ୍ରକାର ପନିପରିବା ଚାଷ କରିଥାଉ ପ୍ରଥମେ ଆମେ ଆକୁ ଘର ପାଇଁକା ଘରେ ଖାଇବା ପାଇଁକା ଆମେ କରୁଥିଲୁ ଅଳ୍ପ କରୁଥିଲୁ ଯେ କିି ଘରେ ଖାଇବା ପାଇଁକା ଯେହେତୁ ଆମେ ଆସ୍ତେ ଆସ୍ତେ ୟାକୁ କରିବା ପରେ ଆମର ଅଭିଜ୍ଞତାରୁ ଆମେ ଯେଉଁ ଶିଖିଲୁ ଯେ କି ସେଥିପାଇଁକା ଆମେ ଆକୁ ବଢ଼ାଇବାକୁ ଚେଷ୍ଟା କରୁ ଏବେ ଆମେ ଭେଣ୍ଡି ଲଗାଇଛୁ ବିଲାତି ବାଇଗଣ ଲଗାଇଛୁ ବାଇଗଣ ଲଗାଇଛୁ ଏପରି ବିଭିନ୍ନ ପ୍ରକାର ପରିବା ଆମେ ନିଜେ ଖାଇବା ସହିତ ଆମେ ପରିବାକୁ ବିକିକିରି ଆମେ ସ୍ୱାବଲମ୍ବୀ ହେଇପାରୁଛୁ ଆମେ ଅଭିଜ୍ଞନ୍ତାରୁ ଯେତିକି ଶିଖିଛୁ ସେଇଥିରୁ ଆମେ ଏଗୁଡ଼ିକ ବିଭିନ୍ନ ସିଜିିନ୍ରେ ବିଭିନ୍ନ ପ୍ରକାର ପନିପରିବା ଲଗାଇ ଆମେ ଏଥିରୁ ସ୍ୱାବଲମ୍ବୀ ହେଇପାରୁଛୁ